ଭାରତର ପରିବହନ ବ୍ୟବସ୍ଥା ବହୁତ ଭଲ ଅଛି ତ' ଆମର ଯେଉଁ ଚାଷୀ ଭାଇମାନେ ଅଛନ୍ତି ଲୋକମାନେ ନିଜର ବ୍ୟବସାୟ କରିକି ଯେଉଁ ନିଜର ଜୀବନ ଯାପନ କରୁଛନ୍ତି ବାହାର ଦେଶକୁ ବି ଆମ ଦେଶରୁ ବହୁତ ଖାଇବା ଜିନିଷ ବି ଯାଇଥାଉଛି ଆଉ ଆମ ଦେଶର ଲୋକ ବି ବହୁତ ମାନେ ବାହାରୁ ବି ସୁବିଧା ଉପଲବ୍ଧ କରିପାରୁଛନ୍ତି କାରଣ ସେମାନେ କଣ କି ଯେଉଁ ଗାଁ ଗହଳି ଅଛନ୍ତି ଲୋକମାନେ ସେମାନଙ୍କ ପାଖକୁ ଚାଉଳ ବି ଠିକ୍ ଟାଇମରେ ପହଞ୍ଚି ଯାଉଛି ଆଉ ସରକାରଙ୍କର ସେ ବ୍ୟବସ୍ଥାରୁ ମାନେ ଯେଉଁ ବଡ଼ ବଡ଼ ମାଲ ଗାଡ଼ି ସେସବୁ ଆସିକି ଚାଉଳ ବି ଦିଏ ଆଉ ଭଲ ବି ପରିବହନ ହୋଇକି ତ ଲୋକମାନେ ବହୁତ ଖୁସିରେ ଅଛନ୍ତି ତ ଆମର ଭାରତର ପରିବହନ ବ୍ୟବସ୍ଥା ବହୁତ ଭଲ ଅଛି ଆଉ କଣ ଯାତାୟାତ ଯାତାୟାତ ଯେଉଁ କରୁଛନ୍ତି ସେ'ଟା କ'ଣ ମାନେ ଯାତାୟାତ କଲା ବେଳେ ଅସୁବିଧା କାହାର ହୁଏ ଲୋକମାନଙ୍କର ହିଁ ହୁଏ ନା ହେଲେ ସରକାର ବହୁତ କିଛି କଡ଼ା ନିୟମ ପାଳିଛନ୍ତି କାହିଁକିନା କେତେଟା ଲୋକ ଅଛନ୍ତି ସରକାରଙ୍କର କିଛି ନିୟମ ହିଁ ମାନୁ ନାହାନ୍ତି କିନ୍ତୁ ସେମାନେ ଭାବୁନାହାନ୍ତି ଯେ ସରକାର ଆମମାନଙ୍କ ଖୁସି ପାଇଁ ସେ'ଟା କରୁଚନ୍ତି ଯଦି ବି କେଉଁଠି ଆମେ ବାଇକରେ ଯାଉଛୁ କାରରେ ଯାଉଛୁ ଅଟୋରେ ଯାଉଛୁ ଯଦି ବି ଆମମାନଙ୍କର ଆକ୍ସିଡେଣ୍ଟ ମାନେ ଦୁର୍ଘଟଣା ହୋଇଗଲା ତ' ଯାହା ହେଲେ ବି ଆମ ଶରୀରର କ୍ଷତି ହେଲେ କାହା କିଏ କଷ୍ଟ ପାଉଛି ଆମେ ହିଁ କଷ୍ଟ ପାଉଛୁ ସେଇଥି ପାଇଁ ସରକାର ଗୋଟିଏ ନିୟମ କରିଛନ୍ତି ହେଲମେଟ୍ ହେଲମେଟ୍ ନ ପିନ୍ଧିଲେ କଣ ହେବ ହେଲମେଟ୍ ନ ପିନ୍ଧିକି ମାନେ ବହୁତ ଲୋକ ଅଛନ୍ତି ମାନେ ଟ୍ରାଫିକ ବି ମାନୁ ନାହାନ୍ତି କିଛି ନାହିଁ ଗାଡ଼ି ବି ବହୁତ ସ୍ପୀଡ଼ି ଚଲାଉଛନ୍ତି ତ' ସେଇ ସବୁକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବହୁତ କିଛି କରିଛନ୍ତି ତ' ସେସବୁ ଯଦି ଆମେ ମାନିକି ରହିବା ତା'ହେଲେ ବହୁତ ଭଲ ହେବ ଆଉ ଏସବୁ ଆହ୍ଵାନର ସମ୍ମୁଖୀନ ବି ହୁଅନ୍ତି ଆଉ ସେ ସମ୍ମୁଖୀନ ମାନେ କଣ ମାନେ ସରକାର ବହୁତ ଭଲ ବହୁତ ଭଲ ଇଏ ପଦକ୍ଷେପ ନେଇଛନ୍ତି ସେଇଥି ପାଇଁ ବି ଲୋକ ମାନଙ୍କର ବହୁତ କିଛି ସୁବିଧା ସୁଯୋଗ ହେଉଛି କିନ୍ତୁ ସେମାନେ ବୁଝି ପାରୁନାହାନ୍ତି ଯେ କଣ ମାନେ ସରକାରଙ୍କୁ ସେମାନେ ବି ବହୁତ ଟାଇମରେ ଏସବୁ ୟୁଜ୍ କରିନଥାଉଛନ୍ତି ଆଉ ଟ୍ରେନ ବ୍ୟବସ୍ଥା ବହୁତ ଜାଗାରେ ବି ଟ୍ରେନ ବ୍ୟବସ୍ଥା ଅଛି ଆଉ ନାହିଁ ବି କାହିଁକି ନା ଏଇ କେତେଟା ସହର ଭାରତର ବହୁତ କମ୍ ଜାଗାରେ ଟ୍ରେନର ବ୍ୟବସ୍ଥା ଅଛି ସେଇଥି ପାଇଁ ସବୁ କିଛି ଜିନିଷ ପତ୍ର ଠିକ୍ ଠାକ୍ରେ ଯିବା ଆସିବା ହେଉଛି ଲୋକମାନେ ବି ବାହାର ଦେଶକୁ ବି ଯାଇ ପାରୁଛନ୍ତି ଆଉ କେତେଟା ଜାଗାରେ ଯେଉଁ ଷ୍ଟେସନ ନାହିଁ ସେହି ଲୋକମାନେ ବି ତ ବହୁତ ଇୟେରେ ହେଉଛନ୍ତି ନା ସେଇଥିପାଇଁ ସେମାନଙ୍କ ପାଇଁ ବି ଟ୍ରେନର କିଛି ସୁବିଧା କରିକି ସରକାର ଯଦି ଉନ୍ନତି କରିବେ ତାହେଲେ ଆମ ଭାରତର ବି ବହୁତ ଭଲ ଉନ୍ନତି ହେବ ଆଉ ଆମ ଦେଶ ବି ଆଗକୁ ଯିବ